ଆଜ୍ଞା ଆପଣଙ୍କୁ ଧନ୍ୟବାଦ ରାତି ଆସିକି ଏଗାରଟା ଘଟିକା ହେଲାଣି ମୁଁ ଏକୁଟିଆ ଏଠାରେ ପହଁଞ୍ଚିପାରି ନଥାନ୍ତି ଆମ ଘର ତ କୋଡ଼ିଏ କିଲୋମିଟର୍ ଦୂର ଥିଲା ଘରେ ମୋତେ କେହି ନେବାକୁ ବି ନଥିଲେ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ କି ମୋତେ ଆପଣ ସଠିକ୍ ସମୟରେ ଆଣି ମୋ ଘରେ ନିରାପଦରେ ପହଞ୍ଚେଇ ଦେଇଛନ୍ତି ଯଦି ଆପଣ ମୋତେ ଏହି ସମୟରେ ପହଞ୍ଚେଇ ନଥାନ୍ତେ କିମ୍ବା ଆପଣ ଆସିନଥାନ୍ତେ ତାହେଲେ ହୁଏ ତ ମୁଁ ବହୁତ ବଡ଼ ବିପଦରେ ପଡ଼ିଯାଇ ପାରିଥାନ୍ତି ଆପଣ ଏଥିପାଇଁ ବେଶୀ କରି ମୋତେ କିଛି ଟଙ୍କା ମଧ୍ୟ ମାଗିଲେ ନାହିଁ ଆପଣ ଏକ ବହୁତ ଭଲ ମଣିଷ ଏହିଭଳି ପରିବହନର ସୁବିଧା ଏତେ ରାତିରେ ମିଳିବାଟା ଖୁବ୍ ଗୋଟେ ଛୋଟ କଥା ନୁହେଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ କି ଏତେ ବିଳମ୍ବ ହେବା ସତ୍ୱେ ଆପଣ ମୋ କଲ୍ ର ରେସପନ୍ସ କରି ଏଠାକୁ ଆସିଛନ୍ତି ଏବଂ ମୋତେ ଏତେ ବଡ଼ ଏକ ସାହାଯ୍ୟ କରିଛନ୍ତି ନହେଲେ ଯେ ମୁଁ ଏମିତି ଏକ ବିପଦରେ ପଡ଼ିପାରିଥାନ୍ତି ଯାହାର କଳ୍ପନା ମଧ୍ୟ ମୁଁ କି ଆପଣ କରିପାରିବା ନାହିଁ ଏ ଜାଗା ହୁଏତ ଭଲ ନୁହେଁ ଯୋଉଠି ମୁଁ ବିପଦର ମଧ୍ୟ ପଡ଼ିପାରେ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ମୋତେ ମୋ ଘର ପାଖରେ ଆଣି ପହଞ୍ଚେଇ ଦେଇଛନ୍ତି କିନ୍ତୁ ଆପଣଙ୍କୁ ମୋତେ ଛକ ଉପରେ ଛାଡ଼ିବାରେ ଥିଲା ତଥାପି ରାତ୍ରି ଅଧିକ ହୋଇ ଯାଇଥିବାରୁ ମୋତେ ଆପଣ ସେଠାରେ ନ ଛାଡ଼ି ମୋ ଘର ନିକଟରେ ଆଣି ଛାଡ଼ି ଦେଉଛନ୍ତି ଆପଣଙ୍କୁ ଧନ୍ୟବାଦ